ମୁଁ ଠାକୁରଙ୍କର ମୂର୍ତ୍ତି କେବେ ତିଆରି କରିନି କିନ୍ତୁ ବାଲ ଗୋପାଲ ଜନ୍ମାଷ୍ଟମୀ ମୁଁ ଓଷା କରେ ଘରେ ବହୁତ ନିଷ୍ଠାର ସହିତ ଘରଦ୍ୱାରା ପୋଛାପୋଛି କରି ଠାକୁରଙ୍କର ଫୋଟକୁ ଆଣିକି ସେଥିରେ ଠାକୁରଙ୍କୁ ପଞ୍ଚାମୃତରେ ଗାଧୋଇଦିଏ ନୂଆ ବସ୍ତ୍ର ପିନ୍ଧାଏ ଫୁଲମାଳ ଆଣେ ଠାକୁରଙ୍କର ବହୁତ ସୁନ୍ଦର ଭାବରେ ସଜାଏ ସଜେଇ ସାରିଲାପରେ ତାଙ୍କ ପାଖରେ ବାଳଭୋଗ ତିଆରି କରେ ବାଳଭୋଗ କରିସାରିଲା ପରେ ମୁଁ ନିଷ୍ଠାର ସହିତ ପୁରା କାଷ୍ଟା ଉପାସ କରେ ପାଞ୍ଚଟା ବେଳକୁ ଠାକୁରଙ୍କର ପ୍ରସାଦ ତିଆରି କରେ ସବୁପ୍ରକାର ପ୍ରସାଦ ତିଆରି କରେ ପୁରୀ ଲୁଚି କାକେରା ବୁଟ ତେଲା ତରକାରୀ ସମସ୍ତ ଘରଲୋକଙ୍କ ସମସ୍ତଙ୍କ ପାଇଁ ପ୍ରସାଦ ତିଆରି କରେ ତିଆରି କରିସାରିଲାପରେ ସନ୍ଧ୍ୟାବେଳକୁ ମୁଁ ଠାକୁରଙ୍କ ପାଖରେ ଭୋଗ ଲଗାଏ ସେ ଭୋଗକୁ ପାଇସାରିଲା ପରେ ମୁଁ ପାଣି ପାଏ ପ୍ଲସ ଘର ଲୋକଙ୍କୁ ସମସ୍ତଙ୍କୁ ଠାକୁରଙ୍କର ପ୍ରସାଦ ଦିଏ ମୋତେ ସେ ପୂଜାଟା କରିବା ପାଇଁ ବହୁତ ଆନନ୍ଦ ଲାଗେ ବହୁତ ଉତ୍ସାହର ସହିତ ମୁଁ ସେ ପୂଜାକୁ କରେ